ଆମ ବାରି ବଗିଚାରେ ଆମେ ଯେଉଁ ଗଛ ଲଗା ଯାଏ ଗଛ ଲଗା ଯାଏ ସେଥିରେ ଆମେ ରାସାୟନିକ ସାର ନ ବ୍ୟବହାର କରିକି କରିକି ଆମେ ଆମ ଦେଶୀ ପ୍ରଣାଳୀରେ ଆମେ କରିବା ତାହେଲେ ସାର ସାର ନ ଦେଇକିନା ସାର ଭାବରେ ଆମେ ଗୋବର ଖତ ଖତ ଗୋବର ଖତ ଆଉ ପନିପରିବା ଚୋପା ଏସବୁ ଆମେ ନିଜେ ନିଜେ ତାକୁ ଖତ କରିକି ତାକୁ ସ କରିକି ଗଛରେ ଦେବା ଏବଂ ଗଛ ହୃଷ୍ଟ ପୃଷ୍ଟ କରିବା ଗଛ ହୃଷ୍ଟ ପୃଷ୍ଟ କରିବା ତ ଆମେ ଗଛ ହୃଷ୍ଟ ପୃଷ୍ଟ କରିବା ସେଇ ଗଛ ଆମେ ପନିପରିବା ଚୋପା ଆଉ ଗୋବର ଖତ ଆଉ ବାକି ବାକି ଯେଉଁ ଖତ ମାନେ ଆମେ ଯେଉଁ ୱଷ୍ଟ ମାନେ ଯ ଆମେ ନ ବ୍ୟବହାର କରୁଥିବା ଅଳିଆ ପତ୍ର ଗଛ ପତ୍ରର ପତ୍ର ସଢ଼ା ପନିପରିବା ସେ ବାହାରେ ଆମେ ନ ଫିଙ୍ଗିକି ଆମେ ତାକୁ ରଖିକି ତାକୁ ସାର ଭାବରେ ତାକୁ ଖତ କରିକି କରିକି ନା ଆମେ ଗଛ ମୂଳରେ ଦେବା ଦେଖିବା ସେ ଗଛ ନା ପୁରା ହୃଷ୍ଟ ପୃଷ୍ଟ ହୋଇକି ବଢ଼ିବ ଆଉ ଭଲ ଭଲ ସେ ଫଳ ଦବ ଆଉ କେମିକାଲ୍ ପକାଇବା ଦ୍ୱାରା ସେ ଭଲ ହୁଏନି ସେଥିପାଇଁ ଆମେ ବାହାରର କେମିକାଲ୍ ସାର ଫାର ଏସବୁ ବ୍ୟବହାର କରିବାନି ଆମେ ନିଜର ଘରେ ବ୍ୟବହହୃତ ଘରେ ବ୍ୟବହହୃତ ଖତ ଖତ ଏବଂ ପାଣି ଫାଣି ଦବା ପାଣି ଦବା ଖତ କରିବା ଖତ ତ ଆମେ ବହୁତ ପ୍ରକାର ଆମେ ଯେଉଁ ଫୋପାଡ଼ି ଦଉଛନ୍ତି ଫୋପାଡ଼ି ଦଉଛନ୍ତି ପରିବା ଚୋପା ଫଚା ସଢ଼ା ପନିପରିବା ତ ସେସବୁ ଦବା ଏବଂ ଛେଳି ଛେଳି ଗାଈ ଗୋରୁର ମଳମୂତ୍ର ଯେଉଁ ଅନ୍ୟ ଜାଗାରେ ଆମେ ଫିଙ୍ଗି ଦଉଛୁ ସେଇଟା ଗୋଟେ ଜାଗାରେ ରଖିକି ତାକୁ ସଢ଼ାଇକି ତାକୁ ଖତ କରିକି ଆମେ ଗଛ ମୂଳରେ ଦେବା ଗଛ ମୂଳରେ ଦେବା ଦ୍ୱାରା ଗଛଟା ବହୁତ ଭଲ ହେଇଥାଏ ଫଳ ବି ବହୁତ ଭଲ ଆସିଥାଏ ତ ସେଥିପାଇଁ ଆମେ ଆମର ବାରି ବଗିଚାରେ ଆମେ ଗଛ ଲଗାଇବା ଦେଶୀ ଆମ ଦେଶୀ ପ୍ରଣାଳୀରେ ଆମେ ସେ ଗଛକୁ ଯତ୍ନ ନବା ଓ ତା'ର ଭଲ ଭଲ ଉପଯୋଗୀ ପନିପରିବା ବି ପାଇପାରବା ସ୍ୱାସ୍ଥ୍ୟ ପାଇଁ ବି ଭଲ ଜିନିଷ ମିଳିପାରିବ